ନାହିଁ ଗ୍ରାମାଞ୍ଚଳର ଲୋକମାନେ କିପରି ଉପକୃତ ହୁଅନ୍ତି ଖେଳିବା ଦ୍ଵାରା ଯେଉଁ ଗାଁଆମାନଙ୍କରେ ଯେଉଁ ଖେଳ ହୁଏ ସେମାନେ ଗାଆଁରୁ ଯେଉଁମାନେ ଭଲ ଭଲ ଖେଳନ୍ତି ସେମାନଙ୍କ ବଛା ବଛି ତାଙ୍କର ଗୋଟିଏ ଗାଆଁ ଗାଆଁ ମଧ୍ୟରେ ଟୁର୍ଣ୍ଣାମେନ୍ଟ କରନ୍ତି ଟୁର୍ଣ୍ଣାମେନ୍ଟ କରିବା ଦ୍ୱାରା ସେମାନେ ଦୁଇ ତିନିଟା ଗାଆଁ ମିଶିକିରି ଟୁର୍ଣ୍ଣାମେନ୍ଟ କରନ୍ତି ଟୁର୍ଣ୍ଣାମେନ୍ଟ ଖେଳି ଯଦି ଯିଏ ଯିଏ ଜିତିଲା ସିଏ ଆମର କଣ ବ୍ଲକ୍ ଲେଭେଲ କୁ ଯାଆନ୍ତି ବ୍ଲକ୍ ଲେଭେଲ୍ ରୁ ପୁଣି ଷ୍ଟେଟ୍ ଲେଭେଲ୍ କୁ ଯାଆନ୍ତି ଷ୍ଟେଟ୍ ଲେଭେଲ୍ ରୁ ଡିଷ୍ଟ୍ରିଟ ଲେଭେଲ୍ କୁ ଖେଳନ୍ତି ସେହି ଖେଳରେ ଯେଉଁ ଖେଳରେ ଯେଉଁ ଖେଳରେ ସେମାନେ ଜିତିକି ଯାଆନ୍ତି ସେମାନଙ୍କୁ ଭଲ ଭଲ ଚାକିରୀ ମିଳିଯାଏ ଏବଂ ଗାଆଁ ମଝିରେ ଯେଉଁ ଖେଳ ହୁଏ ଟୁର୍ଣ୍ଣାମେନ୍ଟ ହୁଏ ବିଭିନ୍ନ ଗାଆଁର ଲୋକମାନେ ଆସିକି ସେଇଠି ରୁଣ୍ଡ ହୁଅନ୍ତି ଏବଂ ଖେଳାଳିମାନଙ୍କୁ ଉତ୍ସାହିତ କରନ୍ତି ଖେଳରେ ଯେଉଁମାନେ ଖେଳରେ ଜିତନ୍ତି ବା ଜିତନ୍ତି ସେମାନଙ୍କୁ କିଛି ଉପହାର ଦିଆଯାଏ ବା କପ୍ ଦିଆଯାଏ ସେହି କପ୍ ଆମ ପାଖର ସ୍ଥାନୀୟ ନେତାମାନେ ଆସି ଦେଇଥାଆନ୍ତି ସେଥିରେ ଆମର ସାମାଜିକ ପ୍ରତିଷ୍ଠା ଭଲ ହୁଏ ଏବଂ ସାମାଜିକ ସୁସମ୍ପର୍କ ଗାଆଁ ଗାଆଁ ମଧ୍ୟରେ ଭଲ ରୁହେ